ମୁଁ ଦିନେ ଛୁଆ ହେଇଥିଲି ଆମର ସମସ୍ତେ ପୁରୀ ଯାଇଥିଲୁ ବୁଲିବା ପାଇଁ ଆଉ ବୁଲିବାବେଳେ ମୁଁ ଯେହେତୁ ଛୁଆ ହେଇଥିଲି ବାପା ବୋଉ ସେମାନେ ସବୁ ଅଲଗା ହେଇ ଯାଇଥିଲେ ମୁଁ ଅଲଗା ହେଇ ଯାଇଥିଲି ଅଲଗା ହୋଇ ଯାଇଥିବାରୁ ମୋତେ ମୁଁ ଆଉ ବାଟ ଜାଣିପାରିଲିନି ଯେହେତୁ ଛୋଟ ଥିଲି ବାଟ ଜାଣିପାରିଲିନି ଯେ କେଉଁପଟେ ଯାଆନ୍ତି କେଉଁପଟେ ଗଲେ ମୋ ବାପା ବୋଉଙ୍କୁ ପାଇବି ସେମାନେ ଗୋଟେ ଜାଗାରେ ଜିନିଷ କିଣୁଥାନ୍ତି ମୁଁ ଅଲଗା ବେଲୁନ୍ କିଣିବା ପାଇଁ ଅଲଗା ଜାଗାକୁ ଟିକେ ପଳାଇ ଆସିଥାଏ ଆଉ ସେଠୁ ମୁଁ ଆଉ ବାଟ ପାଇପାରିଲିନି ଯେ ମୋ ବାପା ବୋଉଙ୍କ ପାଖକୁ ଯିବା ପାଇଁ ସେଠୁ କାନ୍ଦିଲି ଛିଡ଼ା ହେଇକି କାନ୍ଦିଲା ପରେ ଜଣେ ବୁଢ଼ୀ ଜଣେ ବୁଢ଼ା ସେଠି ଛିଡ଼ା ହେଇଥିଲେ ସେ କେଉଁ ବାହାରୁ ଆସିଥିଲେ ମୁଁ ଜାଣିନି ସେମାନେ କ'ଣ କଲେ ନା ଆସିକି ମୋତେ ଧରିଲେ ମୋ ନାଁ ପଚାରିଲେ ବାପାଙ୍କ ନାଁ ପଚାରିଲେ ସମସ୍ତଙ୍କ ନାଁ ପଚାରିଲେ ଘର କେଉଁଠି ପଚାରିଲେ ମୁଁ କହିଲା ପରେ ମୋ ବାପାଙ୍କୁ ବୋଉଙ୍କୁ ସେ ବହୁତ ଖୋଜିଲେ ଆଜିକାଲି ଲୋକ ହେଇଥିଲେ ସେମାନେ ଧରିକି ପଳାଇଥାନ୍ତେ କିମ୍ୱା କେଉଁଠି ନେଉକି ବିକି ଦେଇଥାନ୍ତେ କି କଁ କରିଥାନ୍ତେ ସେଟା କହି ହେବନି କିନ୍ତୁ ଭଲ ମଣିଷ ଦୁଇ ଜଣ ଯେହେତୁ ସେ ହେଉଛି ମୋ ବାପାଙ୍କୁ ବୋଉଙ୍କୁ ଖୋଜିଲେ ଖୋଜି ଖୋଜି ଖୋଜି ଖୋଜି ବାପାଙ୍କ ବୋଉଙ୍କ ପାଖରେ ନେଇକି ଛାଡ଼ିକି ଆସିଲେ ଆଉ ସେଇଟା ମୋତେ ମୋର ଏତେ ସ୍ମରଣୀୟ ଯେ ମୁଁ କେବେ ବି ସେଟା ମୁଁ ଭୁଲିପାରୁନି କାରଣ ଏମିତି ଜିନିଷ ଗୋଟେ ହେଇଥାଏ ଯଦି ଆଉ କୌଣସି ମଣିଷଙ୍କ ହାତରେ ପଡ଼ିଥାନ୍ତି ତ ସେମାନେ ମୋତେ ନେଇଯାଇଥାନ୍ତେ ମୁଁ ଆଉ କେବେ ହେଲେ ମୋ ବାପା ମାଆଙ୍କ ପାଖକୁ ଫେରି ପାରିନଥାନ୍ତି ସେଇଟା ହେଉଛି ମୋର ସବୁଠୁ ସ୍ମରଣୀୟ